ଗୀତର ଭାବନା ଗୀତର ଭାବନାରେ ଆମେ ଗୀତଟା ବୋଲିଲେ ଗୀତର ତାଳ ଲୟରେ ଆମେ ସ୍ୱରରେ ଆମେ ମଧ୍ୟ ଗୀତରେ ନାଚିପାରୁ ଅଙ୍ଗଭଙ୍ଗି ବି କରିପାରୁ ଗୀତ ବୋଲିଲେ ଆମେ ନିଜକୁ ନିଜ ବି ମୁଣ୍ଡ ହାତ ସବୁକିଛି ବି ହଲାଇପାରୁ ଗୀତରେ ଗୀତ ବାଜିଲେ ଗୀତରେ ଆମେ ସବୁପ୍ରକାର ଡ୍ୟାନ୍ସ ବି କରିପାରୁ ଗୀତଟା ଆମ ପାଇଁ ସବୁଠୁ ଭଲ ଆଉ ଗୀତରେ ଆମେ ସବୁ କିଛି କରିପାରୁ